ମୋର୍ ଗୋଟେ ତିନି ବର୍ଷର୍ ଛୁଆ ଅଛେ ତ ସେ ତାକେ ପ୍ଲେ ସ୍କୁଲ୍ ଯିବାର୍ ଲାଗିର୍ ମୋତେ ଗୁଟେ ବ୍ୟାଗ୍ଟେ କିଣ୍ବାର୍ ଥିଲା ତ ଆମେ ତୋରା ବରଗଡ଼ ବଜାର୍କେ ଗଲୁଁ ତ ସେନେ ବହୁତ୍ ପ୍ରକାର୍ର ବ୍ୟାଗ୍ ଥିଲା ଆଉ ମୋର୍ ଝି ମୋର୍ ଝିଅ ଗୁଟେ କଣ୍ଢେଇ ବ୍ୟାଗ୍ଟେ ପସନ୍ଦ୍ କର୍ଲା ଆଉ ତା'ର୍ ଜିଦ୍କେ ମାନିକରି ଆମେ ସେ ବ୍ୟାଗ୍ଟା ଆନ୍ଲୁଁ ସେ ବ୍ୟାଗ୍ରେ ତା'ର୍ ସବୁ ସାମାନ୍ ଭରିକି ସେ ପ୍ଲେ ସ୍କୁଲ୍ ଯାଉଛେ ଆଉ ସେଥିର୍ ଚେନ୍ ବହୁତ୍ ଭଲ୍ ଅଛେ ସେତାର୍ ରେଟ୍ ଭି ବହୁତ୍ କମ୍ ଥିଲା ତ ସେଥିରେ ସବୁ ସାମାନ୍ ଧରିକି ଭି ଭଲ୍ ଲାଗୁଛେ ସେ ବ୍ୟାଗ୍ ଆଉ ବହୁତ୍ ଷ୍ଟ୍ରଙ୍ଗ୍ ଅଛେ ବ୍ୟାଗ୍ ଠିକ୍ ହିସାବ୍ରେ ଚଲୁଛେ ତା'ର୍ ଚେନ୍ ବି ବହୁତ୍ ଭଲ୍ ଅଛେ ଆଉ ସେ ବ୍ୟାଗ୍ ଧରିକି ଆମର୍ ଝିଅ ବି ବହୁତ୍ ଖୁସ୍ ଅଛେ ଆଉ ସେ ବ୍ୟାଗ୍ ଆମେ ଘିନ୍ଲୁଁ ଆମ୍କୁ ବହୁତ୍ ଭଲ୍ କାମ୍ ଦେଲା ଆଉ ବହୁତ୍ ଷ୍ଟ୍ରଙ୍ଗ୍ ବି ଅଛେ ବହୁତ୍ ଷ୍ଟ୍ରଙ୍ଗ୍ ବି ଅଛେ ଆଉ ଭଲ୍ ହିସାବ୍ରେ ସବୁ ସାମାନ୍ ପତର୍ମାନେ ବି ଧରଉଛେ